ହ୍ୟାଲୋ ଆଜ୍ଞା ଆପଣ ଓଲା ଏଜେନ୍ସିରୁ କହୁଛନ୍ତି ତ ଆଜ୍ଞା ଆଜ୍ଞା ମୁଁ କେନ୍ଦୁପଡ଼ାରୁ ପ୍ରଫୁଲ୍ଲ ବାରିକ କହୁଛି ଆଜ୍ଞା ମୁଁ ଯେଉଁ କ୍ୟାବ୍ଟିକୁ ବୁକ୍ କରିଥିଲି ଯିବା ପାଇଁ ତାହା ବାତିଲ କରି ଦିଅନ୍ତୁ କାରଣ ଆପଣଙ୍କ ଡ୍ରାଇଭର ଆସିବାକୁ ଡେରି କରୁଛି ଯେହେତୁ ମୋତେ ଯଥା ଶୀଘ୍ର ଏହି ସ୍ଥାନ ଛାଡ଼ି ଯିବାକୁ ହେବ ମୋର ବହୁତ ବଡ଼ କାମ ଅଛି ରହୁଛି ଧନ୍ୟବାଦ